ଭାରତର ଅର୍ଥନୀତି ଆଗ ପ୍ରତି ଏବେ ବହୁତ ବୃଦ୍ଧି ପାଉଛି ଏବେ କଳକାରଖାନା ମୁଖ୍ୟ ଶିଳ୍ପ ଗୁଡ଼ିକ ଅଭିବୃଦ୍ଧି ହେଉଛି

ଆଜିକାଲି ଫୋନ୍ ପେ ଗୁଗୁଲ୍ ପେ'ରେ ବହୁତ୍ ସୁବିଧା ହଉ ବହୁତ୍ ସୁବିଧା ହେଉଛି ତେଣୁ ଫୋନ୍ ପେ ପେମେଣ୍ଟ୍ ଫୋନ୍ ପେ ଗୁଗୁଲ୍ ପେ ବହୁତ ସାହାଯ୍ୟ କରି ଆର୍ଥିକ କ୍ଷେତ୍ରକୁ ସାହାଯ୍ୟ କରିପାରୁଛି